ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ମୁଁ ଜୋମାଟୋରୁ କିଛି ଖାଦ୍ୟ ଅର୍ଡ଼ର୍ କରିଛି ସେଥିପାଇଁ ଆପଣଙ୍କୁ ମୁଁ ଗୁହାରି କରୁଛି ସେ ଖାଦ୍ୟର ରେଟ୍ ଠିକ୍ ପରିମାଣଟି କହୁଛନ୍ତି ଲେକିନ୍ ସେ ଖାଦ୍ୟଟି କମ୍ ରେଟ୍ରେ ଟିକିଏ ଲଗାଇଲେ ଭଲ ହୋଇଥାନ୍ତା କାହିଁକିନା ସେ ଖାଦ୍ୟଟି ଭଲ ଲାଗେ କିନ୍ତୁ ଖାଦ୍ୟର ରେଟ୍ ଟିକିଏ ବହୁତ ଅଧିକ ହୋଇଯାଉଛି ସେଥିପାଇଁ ଖାଦ୍ୟକୁ ବହୁତ କମ୍ ଟିକିଏ ରେଟ୍ରେ ରଖିବା କଥା କାହିଁକିନା ସେ ଖାଦ୍ୟଟି ଭଲ ଲାଗେ ସେଥିପାଇଁ ଆମେ ଅର୍ଡ଼ର୍ କରିଛୁ ଏଥିରେ ନହେଲେ ଆମେ ଖାଦ୍ୟ ଘରେ ବି ତିଆରି କରିକି ଖାଉ କାହିଁକିନା ଖାଦ୍ୟର ଟିକିଏ ଭଲ ପେୟ ସେଥିରେ ମିଳେ ସେଥିପାଇଁ ଆମେ ମାନେ ସେଥିରେ ଅର୍ଡ଼ର୍ କରିଛୁ କାହିଁକିନା ଖାଦ୍ୟର ଅଧିକ ରେଟ୍ ହୋଇଯାଉଛି ସେଥିପାଇଁ ଟିକିଏ ଆମେ ଖୁସି ନାହିଁ ସେଥିପାଇଁ ଆପଣଙ୍କୁ ଗୁହାରି କରୁଛୁ ସାର୍ ଖାଦ୍ୟର ରେଟ୍ ଟିକିଏ କମ୍ କରିଥିଲେ ଆପଣଙ୍କୁ ମୁଁ ଧନ୍ୟବାଦ ଦେତିି ସେଥିପାଇଁ ଆପଣ କହୁଛି ଆଉ ଥରେ ଆପଣ ଖାଦ୍ୟର ଯେଉଁ ଖାଦ୍ୟ ମୁଁ ଅର୍ଡ଼ର୍ କରିଛି ସେ ଖାଦ୍ୟଟି ଟିକିଏ କମ୍ ରେଟ୍ ଲଗାଇଥାନ୍ତ ହୋଇଥିଲେ ବହୁତ ମୁଁ ଖୁସି ହୋଇଥାନ୍ତି ଆଉ ଆଉ ଅନ୍ୟ ଏକ ପ୍ରଡ଼କ୍ଟ୍ ମୁଁ ଅର୍ଡ଼ର୍ କରିଥାନ୍ତି ସେଥିପାଇଁ ଖାଦ୍ୟ ରେଟ୍ ଟିକିଏ କମ୍ କଲେ ମୁଁ ଆଉ ଅଧିକ ଅର୍ଡ଼ର୍ କରିବାକୁ ଚାହିଁବି ଆଉ ଇଚ୍ଛୁକ ହେବି ସେଥିପାଇଁ ମୁଁ କହୁଛି ଆପଣଙ୍କୁ ମୁଁ ଗୁହାରି କରୁଛି ଆପଣ କମ୍ ରେଟ୍ରେ ଦେଇପାରିବେ ସେଥିପାଇଁ ସାର୍ ଆପଣଙ୍କୁ କହିଲି ଆପଣ ଦେଇପାରିବେ କାହିଁକିନା ଆପଣ କମ୍ ରେଟ୍ ବି ଲଗାଇଥାନ୍ତେ ଆପଣଙ୍କୁ ଆଉ ଥରେ କହୁଛି ଗୁହାରି କହୁଛି ଆପଣ କମ୍ ରେଟ୍ ଲଗାନ୍ତୁ ଆପଣଙ୍କ ପ୍ରଡ଼କ୍ଟ୍ ଭଲ ଲାଗେ ସେଥିପଇଁ ସାର୍ ଆପଣଙ୍କଠାରୁ ନେଉଛିି